ଲେଖିବାକୁ ମତେ ବହୁତ ଭଲ ଲାଗେ ମୁଁ ଅନେକ ସମୟରେ ବହୁତ ଜିନିଷ ଲେଖିଦିଏ ଲେଖିବା ସମୟରେ ମୁଁ ଠିକ୍ରେ କେମିତି ଲେଖିବି ସେମିତି ମୁଁ ନିରୋଳାରେ କିଛି ଜିନିଷ ମୋର ମନର ଜିନିଷ ଲେଖିଥାଏ ମୁଁ ଡାଇରି ମଧ୍ୟ ଲେଖେ ମୁଁ ନୀତିଦିନ ଲାଇଫ୍ ରେ ଯାହାବି ମୁଁ କରିଚି ଦିନସାରା ମୁଁ ରାତିରେ ବସି ଖାଇସାରି ତାକୁ ଲେଖେ ଆଉ ଲେଖିଲା ସମୟରେ ମୁଁ ସବୁବେଳେ ଠିକ୍ ଭାବରେ ଲେଖିବି ଠିକ୍ ଭାବରେ ଅକ୍ଷର ଗୁଡ଼ାକ ସୁନ୍ଦର ଲେଖିବି ଆଉ ଠିକରେ ଲାଇନରେ ଲେଖିବି ଏଭଳିଆ ସବୁବେଳେ ମୁଁ ଏଗୁଡ଼ାକ ମୁଁ ବେଶି ଗୁରୁତ୍ଵ ଦେଇଥାଏ ମୁଁ ସାଧାରଣତଃ ଓଡ଼ିଆ ଭାଷାରେ ଲେଖେ ଆଉ ଓଡ଼ିଆ ଆମର ମାତୃଭାଷା ସେଇଥିପାଇଁ କେମିତି ଭଲ ଲେଖିବି ଆଉ ଯେଉଁ ଲେଖା ମୋ ସ୍ମୃତି ଯେମିତି ଆଗାମୀ ଦିନରେ ମୁଁ ପଢ଼ିଲେ ଆଉ ମୁଁ ଜାଣିପାରିବି ଯେ ମୁଁ କେଉଁଦିନ ମୁଁ କଣ କରିଛି ମୋର ନିତିଦିନ ଜୀବନରେ ମୁଁ କଣ ଘଟିଛି ତାହା ମୁଁ ଜାଣିପାରିବି ସେଥିପାଇଁ ଲେଖିବା ମୋର ବହୁତ ପସନ୍ଦ ଆଉ ସବୁବେଳେ ମୁଁ ଲେଖେ ଆଉ ମୁଁ ଓଡ଼ିଆ ଭାଷାରେ ହିଁ ଲେଖେ